ଭାତ ଡାଲି ସାଲ ସାଲାଡ଼ ତରକାରୀ ଖଟା ଖିରି ଆମ୍ବିଳ ଡାଲମା ଘାଣ୍ଟ ଆମର ହେଉଛି ପାରମ୍ପରିକ ଖାଦ୍ୟ କାଞ୍ଜି ଜାଉ ପଖାଳ ବଡ଼ିଚୁରା ଜାଇରଗଡ଼ା ଶାଗ ଖରଡ଼ା